ହଁ ହେଲୋ ଆଉ ଅଛି ଆଉ କ'ଣ କରିବା ଆଉ ବୁଲିବାକୁ ଯିବା ପରା ସେ ଜିରଙ୍ଗ ଆଡ଼େ ଯିବା ପରା ବୁଲିବାକୁ ହଁ ହଁ ବୁଲିକିରି ଆଉ ଭଲ ଜାଗା ଟିକେ ଦେଖିକିରି ଆସିବା ଆଉ ଦୀପାବଳି ଟାଇମଟା ତ ଦୀପାବଳି ଛୁଟି ହଁ ହଁ ହଁ ହଁ ହଁ ହଁ ହଉ ଗାଡ଼ି ବୁକିଂ କରିବା ଆଉ ହଁ ହଁ ବୁଲା ବୁଲିକିରି ଆସିବା ଆଉ

ଆଉ ସବୁ ଧରିକି ଯାଇଥିବା ଆଉ ହଁ ହଁ ଆଉ ବୁଲା ଚଲା ହୋଇକିରି ଭୋକରେ ଆସିବା କି ହଁ ହଁ ଯାହା ପିଲାମାନେେ ଭାବିବେ ଆଜିକାଲି ତ ପିଲାମାନଙ୍କର କଥା ନା ହଁ ହଁ ରୋଷେଇ କରିକି ଧରିକି ଯିବା ନା ସେଠି ରୋଷେଇ କରିବା କ'ଣ କରିବା ବୁଲାବୁଲି କଲାଠୁ ଭୋକ ହୋଇଯିବ ହଁ ହଁ ରୋଷେଇ ନେବା ହଁ ହଁ ହଁ ହଁ ଆଉ ତୁମ ସାର୍ ଆଉ କେବେ ଯିବା

ନାଇଁ ତ ଗାଁରେ ବସରେ ପଳେବା ଆଉ ହଁ ଆଗେ ତ ନ କହିଲେ ହେବ କି ତୁମ ସାରକୁ ଯାଇକି କହିଦେବ ହଁ ହଁ ହଁ ହଁ ଆଉ ହଉ ଆଉ କ'ଣ କରିବା ହଁ ହଁ ହଁ ହଁ

ହଉ ରଖିଲି ହେଲା